ମୋର ପହଁରିବା ପାଇଁ ବହୁତ ଇଚ୍ଛା ଆମ ଗାଁରେ ପୋଖରୀରେ ମୁଁ ଗାଧୋଇବା ଟାଇମ୍ରେ ଟିକେ ପହଁରିଦିଏ କିନ୍ତୁ ଗୋଟିଏ ଦିନ କ'ଣ ହେଉଛି ନା ସମସ୍ତେ ଆମେ ସାଙ୍ଗମାନେ ମିଶି କିନା ପହଁରାଟା ଶିଖୁଥାଉ ପହଁରୁଥାଉ ସେତିକି ବେଳେ କ'ଣ ହୋଇଛି ନା ମୋ ଗୋଡ଼ରେ ଗୋଟିଏ ଦଉଡ଼ିଟା ଲାଗିଗଲା ଯେଉଁଥିପାଇଁ କି ମୁଁ ଆଗକୁ ଆଉ ପହଁରିକି ଯାଇ ପାରିଲି ନାହିଁ ବୁଡ଼ି ଯାଉଥିଲି ଏମିତି ଲାଗୁଥିଲା ମୁଁ ଆଜି ଏହିଠି ପାଣିରେ ବୁଡ଼ିକି ହିଁ ମରିବି ଏମିତି ଲାଗୁଥିଲା କିନ୍ତୁ ମୁଁ ବହୁତ କୌଶଳ କ୍ରମେ ମୋର ବୁଦ୍ଧି ଖଟାଇ ସେହି ଦଉଡ଼ିଟାକୁ ଫିଟାଇକି ଆଗକୁ ବଢ଼ି ଚାଲିଲି ଏବଂ କୂଳକୁ ଯାଇକି ଲାଗିଲି ଯେଉଁଥିପାଇଁ କି ମୁଁ ଆରାମ ସେ ଟିକେ ମୋର ନିଶ୍ଵାସ ନେଇ ପାରିଲି ଆଉ ମୋତେ ଏମିତି ଲାଗିଲା ଯେମିତି ନାହିଁ ଆଜି ହିଁ ମୋର ସ୍ଵର୍ଗକୁ ଯିବାର ଥିଲା ବଟ୍ ଆଜି ମୁଁ ଯାଇପାରି ନାହିଁ ଭଲ ହେଲା ପ୍ରଭୁ ମୋତେ ବଞ୍ଚାଇ ଦେଇଛନ୍ତି ଏମିତି ଭାବି ମୁଁ ସେହି ପୋଖରୀରୁ ବାହାରିକି ପଳାଇ ଆସିଲି